ମୁଁ ଲକ୍ଡ଼ାଉନ୍ରେ ବିଭିନ୍ନ ପ୍ରକାରର ଜିନିଷ ରୋଷେଇ କରିବାକୁ ଚେଷ୍ଟା କରିଥିଲି ତା' ମଧ୍ୟରୁ ବିଭିନ୍ନ ପ୍ରକାରର ପିଠା ଥିଲା ଯେଉଁ ପିଠା କରିବା ମୋତେ ଆଗରୁ ଜଣାନଥିଲା କି କେବେ ମଧ୍ୟ ମୁଁ କରିବାକୁ ଚେଷ୍ଟା କରିନଥିଲି ମୋତେ ସମୟ ମିଳୁନଥିଲା ତ ଲକ୍ଡ଼ାଉନ୍ରେ ଯେହେତୁ ମୁଁ ଘରେ ଥିଲି ସେଥିପାଇଁ ବିଭିନ୍ନ ପ୍ରକାରର ପିଠା କରିବାକୁ ଚେଷ୍ଟା କରିଥିଲି ଯେପରିକି ମଣ୍ଡାପିଠା ଆରିସାପିଠା ପୋଡ଼ପିଠା ଏହିସବୁ ପିଠା ମୋତେ ଖାଇବାକୁ ମୋତେ ବହୁତ ଭଲଲାଗେ କିନ୍ତୁ ମୁଁ ନିଜେ କେବେ ରୋଷେଇ କରିନଥିଲି ମା' ସବୁବେଳେ ରୋଷେଇ କରିଦେଉଥିଲେ ମା'ଙ୍କ ହାତରନ୍ଧା ଖାଇବାକୁ ମୋତେ ବହୁତ ଭଲ ଲାଗେ ତ ସେଥିପାଇଁ ମୁଁ ନିଜେ ରୋଷେଇ କରିବାକୁ ଚେଷ୍ଟା କଲି ଆଉ ଏହି ପିଠାଗୁଡ଼ିକୁ ବନେଇଥିଲି ଆଉ ପିଠାଗୁଡ଼ିକର ସ୍ୱାଦ ବି ବହୁତ ସୁସ୍ୱାଦୁ ଥିଲା ସମସ୍ତଙ୍କୁ ଖାଇବାକୁ ବହୁତ ଭଲ ଲାଗିଥିଲା ଏବେ ମୁଁ ମଧ୍ୟ ସେହି ପିଠାକୁ ତିଆରି କରୁଛି ସମସ୍ତେ ଖାଉଛନ୍ତି ଆଉ ସେ ପିଠା ଖାଇବାକୁ ବି ବହୁତ ଭଲ ଲାଗୁଛି